ମୁଁ ଯେଉଁ ସୋଫାଟି କିଣିଥିଲି ସେଥିରୁ ମୋର ବହୁତ କିଛି ଆଶା ଥିଲା କାରଣ ସେଇଟା ଦାମିକିଆ ହୋଇଥିବାରୁ ମୁଁ ଭାବୁଥିଲି ଏହା ଅଧିକଦିନ ଚାଲିଯିବ କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭୁଲ୍ ଥିଲି ଏହା ଦାମିକିଆ ହେବା ସତ୍ୱେ ଅଳ୍ପଦିନରେ ଏହାର ତୁଳା ସବୁ ବାହାରି ଆସିଗଲାଣି କାରଣ ଏଥିରେ ଭଲ କାମ ହୋଇନାହିଁ ଏବଂ ତା ର ସ୍ପ୍ରିଙ୍ଗଗୁଡିକ ମଧ୍ୟ ଢ଼ିଲା ହେବାରେ ଲାଗିଲାଣି ଯେତେବେଳେ ମୁଁ ଦୋକାନୀଙ୍କ ସହ ଯୋଗାଯୋଗ କଲି ସେ କହିଲେ ଆମେ ଏ ବାବଦରେ କିଛି କରିପାରିବୁ ନାହିଁ କିନ୍ତୁ ଏତେ ପଇସା ଦେଇ ମୁଁ ଆଣିଥିବାରୁ ମୋର ମନଟି ଭାରି ଦୁଃଖ ହେଲା କାରଣ ତାକୁ ଆଣିବାର ଅଳ୍ପଦିନ ମଧ୍ୟରେ ହିଁ ତାହା ଖରାପ ହେବାରେ ଲାଗିଲାଣି